ଓଡ଼ିଶାର ଦର୍ଶନୀୟ ସ୍ଥାନ ଯେମିତିକି ପୁରୀ ଲିଙ୍ଗରାଜ ଏଇସବୁ କିନ୍ତୁ ମୋତେ ଆକର୍ଷଣ ଅଛି ପୁରୀର ସି ବିଚ୍ ସମୁଦ୍ରକୂଲ ସମୁଦ୍ରକୂଲ ଅଞ୍ଚଲ ବହୁତ ଭଲ ଲାଗେ ଏବଂ ସେଠି ଏଞ୍ଜୟ କରିବାକୁ ବୁଲିବାକୁ ବହୁତ ଭଲ ଲାଗେ ପରିବାର ସହିତ ତ ସେଇଟା ମୋର ବହୁତ ଆକର୍ଷଣୀୟ ଜାଗା